ଔଷଧ ସୁଲଭ ନୁହଁ ଆଉ ଔଷଧ କିଣିଲେ ଅନ୍ୟମାନେ ଦୋକାନରେ ଟ୍ୟାକ୍ସ ଫ୍ୟାକ୍ସ ପକାଇକି ଅଧିକ ଟଙ୍କା ନେଇଗଲେ ଆମେ କିଛି ଜାଣିପାରିଲୁନୁ ମୋଦି ମୋଦି ମୋଦି ସପ୍ରୁ କିଣିଲେ ଆମର ମେଡ଼ିସିନ୍ ବି ଭଲ ଥାଏ ଆଉ ଖୁବ କମ୍ ପଇସାରେ ବି କିଣିହେଇଯାଏ ଆଉ ମୋ ମୋ ଖର୍ଚ୍ଚରୁ ମେଡ଼ିସିନ୍ କୋଡ଼ିଏ ଭାଗ ଖର୍ଚ୍ଚ ହେଇଥାଏ ଦରକାର ଟାଇମ୍ ହେଲେ